ଆମ ଅଞ୍ଚଳର ସବୁଠାରୁ ଜନବହୁଳ ସ୍ଥାନ ହେଉଛି ଭୁବନ ଗ୍ରାମ ଦିନେ ଏହା ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ ଭାବରେ ପରିଚିତ ଥିଲା କିନ୍ତୁ ଦୁଇ ହଜାର ଏକ ପରଠାରୁ ସରକାରଙ୍କର ଅନୁଦାନରେ ଏହା ଏନ୍ ଏ ସି ହୋଇଯାଇଛି ଯେହେତୁ ଜନସଂଖ୍ୟା ଅଧିକ ହୋଇଗଲା ସେଥିପାଇଁ ଏନ୍ ଏ ସି ହୋଇଯାଇଛି ସେହି ସ୍ଥାନରେ ଯେହେତୁ ଅଧିକ ଜନସଂଖ୍ୟା ଲୋକମାନଙ୍କର ସେମିତି ଖାଦ୍ୟ ପୁରଣ ହେଉ ଅର୍ଥନୀତି ହେଉ ଭିତ୍ତିଭୂମି ହେଉ ସଂସ୍କୃତି ହେଉ ଏଥିପାଇଁ ମଧ୍ୟ ଅନେକ ଟଙ୍କା ଦରକାର ସେହି ସ୍ଥାନରେ ବହୁତ ଗୁଡ଼ିଏ ଦୋକାନ ଦେଖିବାକୁ ମିଳିଥାଏ ଅର୍ଥନୀତି କହିଲେ ବହୁତ ବାହାରୁ ଗାଡ଼ି ଆସି ସେଇଠି ଲାଗିଥାଏ ଜିନିଷ ଆସିଥାଏ ଏବଂ ପାଖଆଖ ଗାଁରୁ ସବୁ ଲୋକମାନେ ସେଠାକୁ ଯାଆନ୍ତି ତାଙ୍କର ଜିନିଷ କିଣାକିଣି କରିବା ପାଇଁ ଏବଂ ଆମ ଅଞ୍ଚଳର ସବୁ ଭଲ ବିଦ୍ୟାଳୟ ହେଉ ଭଲ କଲେଜ୍ ହେଉ ବଡ଼ କଲେଜ୍ ହେଉ ଅଧିକ ସ୍କୁଲ୍ ହେଉ ସବୁ ସେହି ଭୁବନ ଗ୍ରାମରେ ହିଁ ଦେଖିବାକୁ ମିଳିଥାଏ ସଂସ୍କୃତି କହିଲେ ସେଠାରେ ଅନେକଗୁଡ଼ିଏ ମନ୍ଦିର ଅଛି ବର୍ଷକ ଯେଉଁ ବାରମାସ ଆମ ତେର ପର୍ବ ହୋଇଥାଏ ସେଠାରେ ଦୁର୍ଗା ପୂଜା ହେଉ ଲକ୍ଷ୍ମୀ ପୂଜା ହେଉ ଗଣେଷ ପୂଜା ହେଉ ସରସ୍ଵତୀ ପୂଜା ହେଉ ଏହିସବୁ ପୂଜାଗୁଡ଼ିକରେ ଭଲ ପ୍ରୋଗ୍ରାମ୍ ସେମାନେ କରନ୍ତି ନାଚ ଗୀତ ଡ୍ୟାନ୍ସ ଭସାଣି ଉତ୍ସବ ମଧ୍ୟ ବହୁତ ଭଲ କରିଥାନ୍ତି ଏହିଭଳି ଭାବରେ ଭୁବନ ଆମର ଅଞ୍ଚଳର ସବୁଠାରୁ ଜନବହୁଳ ସ୍ଥାନ ଅଟେ